ହାଲୋ କ'ଣ କରୁଛୁ କିରେ ମୁଁ ତୁ ଯାଇଥିଲୁ କାଲି ବୁଲିବାକୁ ହଁ ମୁଁ ବି ଯାଇଥିଲି ଯେ ମୁଁ ଭାବୁଥିଲି ତୋତେ ଫୋନ୍ କରି କହିବି ଯିବା ବୋଲି ଦେଖିଲା ତ ଫୋନ୍ ଲାଗିଲାନି ତୁ କେତେବେଳେ ଯାଇଥିଲୁ ହଉ ମୁଁ କାଲି ସକାଳେ ପଳେଇଥିଲି ମିଶିକି ଯାଇଥିଲେ ଭଲ ହେଇଥାନ୍ତା ଆଉ ସବୁ କ'ଣ କ'ଣ ଦେଖିଲୁ ମୁଁ ବି ବସିଥିଲି ମୋର ତ ଛାତି ଖାଲି ଧକଧକ ହେଲା ଆଉ ମୁଁ ଆମେ ଯେଉଁ ରାମଦୋଳିରେ ବସି ନଥିଲୁ ସେ ଇଏ ବାତେରା ଟୋକା ବସିଥିଲେ ସେ ସବୁ କାଗଜ ଫାଗଜ ପୁଳାଏ ଖଣ୍ଡେଇ ଚିରି ଆଣିକି ତା' ଦେହରେ ପୁରେଇକି ବସିକି ଯେମିତି ଓପରେ ହେଇଗଲେ ତାକୁ ସବୁ ଉଡ଼େଇକି ସେ ଜେଗା ପୁରା କାଗଜମୟ କରିଦେଲେ ହଁ ମୁଁ କେତେ ଜିନିଷ କିଣିଛି କାନଫୁଲ ହାତ ପାଇଁ ଚୁଡ଼ି ପାଉଁଜି ନଖପାଲିସ୍ ଲିପିସ୍ଟିକ୍ କେତେ କ'ଣ ଜିନିଷ କିଣିଛି ପୁରା ହଜାର ଖଣ୍ଡେ ଟଙ୍କା ତ ମୁଁ ଏକା ଖର୍ଚ୍ଚ କରିଦେଇଛି ତୁ ସବୁ କ'ଣ କିଣିଲୁ ତୁ କିଣିଲୁ ଶାଢ଼ୀ ମୁଁ ଭାବିଲି କାଳେ ଆଗରୁ ରଖି ଦେଇଥିବୁ ଶାଢ଼ୀ କିଣିକି କ'ଣ କ'ଣ ଖାଇଲୁ ତୁ କେଉଁଠି ଦୋସା ଖାଇଲୁ ମୁଁ ନା ସେ ଗଣେଶ ଦୋକାନରୁ ଦୋସା ଖାଇଲି ତା' ଦୋସାଟା ମୋତେ ଭାରି ଭଲ ଲାଗିଲା ମୁଁ କେବେ କେଉଁଠି ଦୋସା ଖାଏନି କିନ୍ତୁ ତା' ଦୋସାଟା ବହୁତ ଭଲ ଆଉ ଆଉ କେଉଁ କ'ଣ ସବୁ କିଣାକିଣି କଲ ମୋର ତ ବାପା ଯାଇଥିଲେ ଯେ ସିଏ ଗୋଟେ ଖଟ କିଣିକି ଆଣିଲେ ବଡ଼ ଗାଡ଼ି ଯାଇକି ଖଟ କିଣିକି ସବୁ ଗାଡ଼ିରେ ଭର୍ତ୍ତି କରିକି ଆଣିକି ଆସିଲେ ଖଟ ଆଲମିରା ଏ ଗୁରା ସବୁ କିଣିକି ଆଣିଛନ୍ତି

ଘରେ ତ ଏଇ ବାପା ମୁଁ ମୋ ଭାଇ ସିଏ ଟୋକା ତ ଯାଇଥିଲା ଯେ ଖାଲି ସେ ଯେଉଁ ସବୁ କଣ୍ଟ୍ରୋଲ କାର୍ ଗୁରା ଆସେନି ଗାଡ଼ି ଗୁଡ଼ାକ ସେଗୁଡ଼ା ସବୁ ଦୁଇ ତିନିଟା ଖଣ୍ଡେ ଧରିକି ଆଇଛି ତ ଏଡ଼ ବଡ଼ ପିଲା ହେଲେଇଁ ସେ କ'ଣ ସେଥିରେ ଖେଳିବ ତାକୁ ସବୁ ଆଣିକି ଯାଇଛି କଣ୍ଟ୍ରୋଲ୍ କାର୍ ଗୁଡ଼ାକ ତୁମର ସବୁ କିଏ ଯାଇଥିଲେ ଆଉ ତୁ ସାନୁ ହେରିକା ସବୁ କ'ଣ ଆଣିଲେ ହଁ ହଁ ହଁ ମୋ ବୋଉ ଯାଇଥିଲା ସିଏ କ'ଣ କରିଛି ନା ଗୋଟେ ସୁନା ମୁଦି ଆଣିକି ଆସିଛି ରଖିଥିବ ଆଉ ମୁଁ ବାହା ହେଲେ ଦେବ ବୋଲି ସେ ସୁନା ଦୋକାନ ବସିଥିଲା ସେ ସୁନା ଦୋକାନ ଯାଇକି ସୁନା ମୁଦି କିଣିକି ଆଣିଛି କହୁଥିଲା ଚେନ୍ କିଣିବ ବୋଲି ଏତେ ପଇସା ନେଇନଥିଲା ଆଉ କ'ଣ କିଣିଥାନ୍ତା ମୁଦି ଗୋଟେ କିଣିକି ଆଣିକି ଆଇଛି ହଁ ଡାକିବିନି ଆଉ କ'ଣ ସବୁ କ'ଣ କ'ଣ ଦେଖିଲୁ ଆଉ ଆଉ କ'ଣ ଖାଇଲୁ

ଘରକୁ ଖାଏ ଏତେ ବାଟ ହେଲାଣି ଏଇ ସବୁ ଶୁଖିଲା ଜିନିଷ ଗୁରା ସବୁ ଆଣିକି ଆସିଥିଲୁ ବରା ଆଳୁଚପ ଆଉ କ'ଣ ସେ ଯେଉଁ ସାଣ୍ଡୱିଚ୍ ସେଠି ବିକ୍ରି ହଉଥିଲା ମା' ପାଇଁ ଏଗୁଡ଼ା ସବୁ ଆଣିକି ଆସିଥିଲୁ ଆଉ ଆଉ କ'ଣ ହଉ ଯିବା ଆଉ କ'ଣ କାମ କର ଆଉ ପରେ କଥା ହବା ଆଉ